ପଶୁ ଶାବକ ବା ଛୁଆ ପଶୁର ଆମ ସାଧାରଣତଃ ଆମ ଘରେ କିି ଘରେ କିି ପ୍ରାୟତଃ ଲୋକମାନେ ସମସ୍ତେ ଗାଈ ଗାଈ ଗାଈ ପାଳନ କରୁଛନ୍ତି ଗାଈର ଶାବକ ବା ଛୁଆକୁ ଯଦି ହେଲା ସେ ପ୍ରଥମେ ତାକୁ ଗୋଟେ ସଫା ଗୁହାଳ ବା ସଫା ଗୁହାଳ ରଖିବା ତାକୁ ତା' ନୀତି ସମୟ ଖାଦ୍ୟ ସମୟରେ ତା' ମାଆର ଖାଦ୍ୟ ମାଆର କ୍ଷୀର ତାକୁ ଦେବା ଆଉ ତା' ସମୟ ସହିତ ସିଏ ବି ଯେବେ ବଡ଼ ହେଇ ଚଲିବ ତା' ସହିତ ଚୋକଡ଼ ଚୋକଡ଼ ପାଣି ସହିତ ଦାନା ପାଣି କିମ୍ବା କୁଣ୍ଡା କି ତୋରାଣି କି ଖୁଦ ବିଭିନ୍ନ ଜିନିଷର କିଛି ଟିକେ ଟିକେ ପରିମାଣ ବଢ଼ାଇ ତାକୁ ଆମେ ଦେଇପାରିବା ଏ ତା'ପରେ ତ ତା'ପରେ ପ୍ରଜନନ ସମୟରେ ପଶୁମାନଙ୍କୁ ଆମେ କେମିତି ରଖିବା ପ୍ରଜନନ ସମୟ ଧର ଗାଈ ଗରମ ହେଲା ତାକୁ ଆମେ ଗୋଟେ ନିବୁଜ କୋଠରରେ ରଖିକି ପଶୁ ଡାକ୍ତରଙ୍କୁ ଡାକିବା ପଶୁ ଡାକ୍ତରଙ୍କୁ ଡାକିବା ଦ୍ୱାରା ତାକୁ ଇଞ୍ଜେକ୍ସନ ଦେବା ତା'ପରେ ତାକୁ ଧୋଇବା ତା'ପରେ ଏଥିସହିତ ତା'ର ଖାଦ୍ୟ ତା' ନିୟମିତ ତା'ର ଖାଦ୍ୟ ଯେତିକି ଆବଶ୍ୟକ ପରିମାଣରେ ଖାଦ୍ୟ ଦେବା ତା'ପରେ ମଧ୍ୟ ତାକୁ ଗରମ ଖାଦ୍ୟ ମଧ୍ୟ ଦେବା ନାହିଁ ତାକୁ କେବଳ ଥଣ୍ଡା ଖାଦ୍ୟ ହିଁ ଦେବା ତା'ପରେ ତ ତାକୁ କେବଳ ଚୋକଡ଼ କି ଦାନା ଏତେ ପରିମାଣରେ ଯେଉଁ ଅଛି ତାକୁ ବି ଦେବା ନାହିଁ କେବଳ କୁଣ୍ଡା ସହିତ ଚୋକଡ଼ କି ତୋରାଣି ଏଗୁଡ଼ା ମଧ୍ୟ ଦେଇପାରିବା ଏହାଦ୍ୱାରା ଗାଈର ଶରୀର ପଶୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଡକାଇକି ଆମେ ଗାଈକୁ ଇଞ୍ଜେକ୍ସନ ମଧ୍ୟ ଦେଇ ଦେବା ଏହା ସହିତ ଗାଈକୁ ଏପରି ମଧ୍ୟ ଯତ୍ନ କଲେ ଗାଈ ମଧ୍ୟ ସୁସ୍ଥ ରହିବ ଏବଂ ଆମକୁ ମଧ୍ୟ ବହୁତ ସୁସ୍ଥ ଲାଭଜନକ ବ୍ୟବସାୟ ମଧ୍ୟ ଆଉ କରିବାରେ ସାହାଯ୍ୟ କରିବ ଏଥିସହିତ ଗାଈ ଗାଈ ହେଉଛି ଏକ ପ୍ରକତ ଗୃହପାଳିତ ପଶୁ